ହ୍ୟାଲୋ ହଁ ଜଳଖିଆ ଦୋକାନ ଉଁ ହଁ ସେଇଠାରେ ସବୁପ୍ରକାର ମିଠା ଜଳଖିଆ ଆଉ ଏ ଆଉ ଏଇ ସିଙ୍ଗଡ଼ା ଅଛି ଚପ୍ ଅଛି ଆଉ ଜିଲାପି ପିଆଜି କାକରା ବରା ଆଉ ଲଡ଼ୁ ରସଗୋଲା ଖାସ୍ତାଗଜା ଏମିତି ବିଭିନ୍ନ ପ୍ରକାର ଅଛି ଆଉ ବରା ସବୁ ତ ଏଇନାକେ ରେଟ୍ କହିବାକୁ ଗଲେ ସବୁ ଆସିବ ବରା ଆସିବ ପାଞ୍ଚ ସିଙ୍ଗଡ଼ା ଆସିବ ପାଞ୍ଚ ମିଠା ସବୁ ଦଶ ଉପରେ ଆସିବ ଆଉ ଯେଉଁ କୁହନ୍ତି ଏ ଯେଉଁ କାକରା କାକରା ଆସିବ ସେଇ ପାଞ୍ଚ ଦଶ ଭିତରେ ଆସିବ ଆଉ ଏ ସବୁ ଆସିବ ଆଉ ତୁମେ କେଉଁଠିକାର କି ମୁଁ କ'ଣ ଟିକେ ତୁମେ ଆସୁନ ଆସ ନହେଲେ ଦେଖିବ ଦେଖିବ ଦେଖିକିରି କାଇଁ ତମକୁ ବା ସେଇଥିପାଇଁ କହୁଛି ଦୋକାନକୁ ଆସ ଆସ ଦେଖିବ ତାପରେ ପଛେ ଦେଖିକି ତୁମର କେଉଁଟା କ'ଣ ନବା କଥା ନବ ଆଉ ତୁମେ ଆଗେ ନଦଖି ମୁଁ ପ୍ୟାକ୍ କରି ଦେଇେଥିବି ଫେରେ କହିବ ଆସିକି ହଁ ମୁଁ ଖୋଲା ଅଛି ଚାରିଟା ସୁଧା ଚାରିଟା ପାଞ୍ଚଟା ସନ୍ଧ୍ୟା ସୁଧା ବନ୍ଦ ହେଇଯିବ ଆଉ ଆସ ଆଉ ହଉ ଠିକ୍ ଅଛି ଆଜ୍ଞା